ଏବେ ଚାଷରେ ସମସ୍ତେ ନୂଆ ପଦ୍ଧତିରେ ହିଁ ଚାଷ କରନ୍ତି ଆଗରେ ଯେମିତି ଗାଈ ଦେଇକି ଚାଷ କରଉଥିଲେ ଏବେ ସେମିତି ହଉନି ଏବେ ଟ୍ରାକ୍ଟର ଦେଇକି ଚାଷ କରାଯାଉଛି ଆଉ କ୍ଷେତରେ ଜମିରେ ଆମର କୀଟନାଶକ ବି ଦିଆହଉଛି ଆରେ ଏରା ନଥିଲେ ନଥିଲା ଆଉ ଏବେ ତ ଅର୍ଗାନିକ ଫସଲ ବି ହେଇଯାଉଛି ଆମ ଏଠି କାହିଁନା ଅର୍ଗାନିକ ଚାଷ କଲେ ଆମର ଭଲ ଫସଲ ବି ହେଉଛି ମଳିକ ସାର ଦେଲେ ଭଲ ହେଉଛି ଆଉ ଆମର ଯେମିତି ନୂଆରେ ବାହାରି ଥିଲା ବିଶ୍ୱ ଜାତୀୟ ସବୁ ସାର ଯାକ ସିରା ଦେଲେ ଆମର ଦେହ ପାଇଁ ବି ଖରାପ କାହିଁନା ସେ ସେ ସାର ଯାକ ଆମେ ଜମିରେ ଯଦି ଦଉ ବଲେ ଜମିର ମାଟି ଉର୍ବର ହଉନି ଆଉ ଲୋକମାନେ ସେ ଫସଲ ଯଦି ଖାଇବେ ବଲେ ରୋଗ୍ ଲୋକମାନଙ୍କର ବି ରୋଗ ବେଶୀ ହେଉଛି